କୃଷକମାନେ ଆଜିକାଲି ବହୁତ ଆତ୍ମହତ୍ୟା କରିଦେଉଛନ୍ତି ପାଣି ହେଉନାହିଁ ଆଉ ତା'ସହିତ ମରୁଡ଼ି ପଡୁଛି ପଇସା ପତ୍ର ହଉନାହିଁ ଆଜିକାଲିକା କୃଷିରେ ବହୁତ ପଇସା ଖର୍ଚ୍ଚ ହେଉଛି ଲୋକ ବାକ ଠିକ କରି ହେଉନି ଏଇ ସବୁଥିରେ ମାନେ ପଇସା ଗୁଡ଼ାକ ସବୁ ସରିଯାଉଛି କ'ଣ କରାହେବ କିଛି ବୁଝି ହେଉନାହିଁ ଆମେ ଏହିପରି ଭାବରେ ଯଦି ସରକାର କିଛି ସାହାଯ୍ୟ କରନ୍ତି ଆମ ମାନଙ୍କୁ ତା'ହେଲେ କିଛି ଭଲ ହେଇପାରିବ ନହେଲେ ସେମିତି କୃଷକମାନେ ଆତ୍ମହତ୍ୟା କରୁଥିବେ ଆଉ କ'ଣ ଚିନ୍ତାଧାରା ଆମେ ବାଣ୍ଟି ପାରିବା ବୁଝାଇ ବୁଝା ଦେଲେ ଟିକେ କ'ଣ କରିଦେଲେ କି କ'ଣ ହଁ ହେଲା ତ ହେଲା ନ ହେଲା ତ ନାହିଁ ଏମିତି କ'ଣ ବୁଝା ବୁଝା ଦେଲେ କିଛିଟା ସାହାଯ୍ୟ ତାଙ୍କ ପରିବାରକୁ ଚଳାଇବା ପାଇଁ କରାଇ କୁରା ଦେଲେ ସେ ଆଉ ଏଭଳି ପଦକ୍ଷେପ ନେବା ପାଇଁ କେବେ ବି ଚାହାନ୍ତିନି କିମ୍ବା ସେ ତାଙ୍କ ପରିସ୍ଥିତିକୁ ବୁଝିପାରନ୍ତେ ତାଙ୍କ ଛୁଆ ପିଲା କ'ଣ କେମିତି ସବୁ କରିବେ କିଛି ବୁଝା ହେଉନାହିଁ କୃଷକମାନେ ଆତ୍ମହତ୍ୟା କରି ଦେଉଛନ୍ତି ତା'ପରେ ତାଙ୍କ ପରିବାରର କି ଯେ ଅବସ୍ଥା ହେଉଛି କେହି ଜାଣି ପାରୁନାହାଁନ୍ତି ଛାଡ଼ିକି ଚାଲିଯାଉଛନ୍ତି ତାଙ୍କ ପରିବାରକୁ ଏକା କରିକି ଏ ମହାବିପଦରେ ପେଲି ଦେଇକି ପଳାଉଛନ୍ତି କ'ଣ କରିବା କଥା କିଏ କେହି ବୁଝୁନାହାଁନ୍ତି ତ ଯଦି ସରକାର କିଛି ସାହାଯ୍ୟ କରିବେ ସେଇଭଳି ଲୋକମାନଙ୍କୁ ତା'ହେଲେ ମଙ୍ଗଳ କର ହବ ସେମାନେ ଟିକେ କିଛି ଖିଆପିଆ କରିକି ନିତିଦିନିଆ ଜୀବନରେ ତାଙ୍କର ରହିପାରିବେ ଟିକେ ମଙ୍ଗଳ ହେଇପାରିବ ତାଙ୍କର କିଛି ସାହାଯ୍ୟ ସେମାନେ ପାଇପାରିବେ ନହେଲେ ଆଜିକାଲି କୃଷକମାନେ ଯେଉଁଭଳି ଭାବରେ ନିଷ୍କେସିତ ହେଉଛନ୍ତି ପୀଡ଼ିତ ହେଉଛନ୍ତି ତାଙ୍କୁ ଆଉ ବଞ୍ଚିବାର କୌଣସି ରାସ୍ତା ନାହିଁ